ହଁ କେତେବେଲେ କେତିକିବେଲେ ସେ ପହଞ୍ଚିବ ଟ୍ରଫିକ୍ନୁ ତା'ହେଲେ ରହିଗଲ ନାଇଁ ମୋତେ ଯିବାର୍ ଟିକେ ଜଲ୍ଦି ଅଛେ ତ କେଁ ହେଲା ଏକ୍ସିଡେଣ୍ଟ୍ ହେଇଚି ବୋଲି ଟ୍ରାଫିକ୍ ଯାମ୍ ଅଛେ ବେଲେ ଅଲ୍ଗା ରାସ୍ତା ନାଏନ କେଁ ଅଲ୍ଗା ରାସ୍ତା ଟେ ଅଛେ ହେଲେ ଧରି କରି ଆସ ପୁହଁଚିଲେ ଯାଇକରି ସେନିକେ ଏମାର୍ଜେନସି୍ କାମ୍ ଅଛେ ତ ଟିକେ ଜଲ୍ଦି ଜଲ୍ଦି ଯିମା ଜେନ୍ତା ହେବା ଅଧା ଘଣ୍ଟା ଲାଗିଯିବା ହଁ ଟିକେ ଦେଖ ଟିକେ ଜଲ୍ଦି ଟିକେ ଆସ ଜେନ୍ତି ହେବ ଅଲ୍ଗା ରାସ୍ତା କେନ୍ ଆଡ଼ୁ ଆସ୍ବକି ଓ କିନ୍ଦ୍ରି କରି ଆଏବ ପାଞ୍ଚ୍ କିଲୋମିଟର୍ ହଁ ଠିକ୍ ଅଛେ ଟିକେ ଜଲ୍ଦି ଟିକେ ଆସ ପାଞ୍ଚ କିଲୋମିଟର୍ ବେଲେ ତମ୍କୁ ଲାଗିଯିବା ଅଧାଘଣ୍ଟା ହେଲେ ପନ୍ଦ୍ର ମିନିଟ୍ ନ ଆସି ପାର୍ବ ଦେଖ ଟିକେ ହଁ ଟିକେ ଯିବାର୍ ଜରୁରୀ ଅଛେତ ଅଲ୍ଗା କିଛି ରାସ୍ତା ଅଛେ ଯଦି ଦେଖ ହେଁ ଇୟାଡୁ ଏନ୍ତା ଛିଙ୍ଗ୍ଲି ଜିମା ଆମେ ତ ଜେନ୍ ଆକ୍ସିଡେଣ୍ଟ୍ ଅଛେ ବଲୁଛ ସେ ଜାଗାକେ ଯିବାର୍ ଅଛେ ବେଲେ କିନ୍ଦ୍ରି କରି ଯିମା